ହ୍ୟାଲୋ ନମସ୍କାର କୁହନ୍ତୁ ମ୍ୟାଡ଼ାମ୍

କୁହନ୍ତୁ ଆପଣଙ୍କ ସ୍ଟୁଡ଼େଣ୍ଟ୍ କେମିତି କ'ଣ ମାର୍କ୍ ରଖିଛନ୍ତି ଆଜ୍ଞା ଆଜ୍ଞା ହଁ ମୋର ତ ମାର୍କ୍ ରଖିଛନ୍ତି କିନ୍ତୁ ଆଶାଠୁ କମ୍ ରଖିଛନ୍ତି ଯେଉଁ ଯେଉଁ ପିଲାଙ୍କ ଉପରେ ମୋର ଭରସା ଥିଲା ସେ ପିଲା ବହୁତ କମ୍ ମାର୍କ୍ ରଖିଛନ୍ତି ଆଉ ଯେଉଁ ପିଲାଙ୍କ ଉପରେ ତ ଭରସା ନଥିଲା ନଥିଲା କିନ୍ତୁ ପିଲା କିଛି ଭଲ ରଖିଛନ୍ତି ଆଉ ଯେଉଁମାନଙ୍କ ଉପରେ ଆଶା ଥିଲା ସେମାନଙ୍କଠୁ କିଛି କମ୍ ରଖିଛନ୍ତି ଅଭିନାଶ ନାଏକ ବୋଲି ଗୋଟେ ପିଲା ଯାହା ଉପରେ ମୋର ବହୁତ ଆଶା ଥିଲା ସେ ଟିକିଏ କମ୍ ରଖିଛି ଆଉ ତଥାପି ମୁଁ ତା'ର ପ୍ୟାରେଣ୍ଟ୍ସ ସହ କଥା ହୋଇଛି ଆଉ ସେମାନେ କହିଛନ୍ତି ଯେ ସେ ନେକ୍ସଟ ୟୁନିଟ୍ ଟେଷ୍ଟ୍ରେ ଭଲ ମାର୍କ୍ ରଖିବ ବୋଲି ତାକୁ ବି ପଢ଼ା ପାଇଁ ମୁଁ ସଲ୍ୟୁସନ୍ ଦେଇଛି ମୁଁ କହିଲି ଏଇ ଜିନିଷଟା ପଡ଼ିବ ସେଇ ଜିନିଷଟା ପଡ଼ିବ ତ ସେ ଭଲ ମାର୍କ୍ ରଖିବ କିନ୍ତୁ କିଛି ପିଲା ଯେଉଁମାନଙ୍କୁ ମୁଁ ଏ ମୋର କ୍ଲାସ୍ରେ ମୁଁ ପଢ଼ାଇଲା ସମୟରେ ମୋର ବୋଧେ କୌଣସି ୱେରେ କିଛି କମି ରହିଯାଇଥିବ ଯେଉଁଥିପାଇଁ କିଛି ପିଲା ତାକୁ ମୁଁ ନେକ୍ସଟ୍ ୟୁନିଟ୍ ଟେଷ୍ଟ୍ରେ ଚେଷ୍ଟା କରିବି ନେକ୍ସଟ୍ କ୍ଲାସ୍ ମାଧ୍ୟମରେ ୟୁନିଟ୍ ଟେଷ୍ଟ୍ ପାଖକୁ ଯାଇକି ଭଲ କରିବେ ପିଲାମାନେ ତ ସେଥିପାଇଁ ଚେଷ୍ଟା କରିବି ଆପଣଙ୍କ କ୍ଲାସ୍ ତ ଭଲ କ୍ଲାସ୍ ଆପଣ ତ ଭଲ ନେଉଛନ୍ତି ଆପଣଙ୍କ ଚାରି ପାଞ୍ଚ ଜଣ ପିଲା କ'ଣ ପାଇଁ କମ୍ ମାର୍କ୍ ରଖିଲେ ଯେ ଆଚ୍ଛା ସାହୁ ସାର୍ଙ୍କର ତାଙ୍କର ପିଲାଙ୍କର ମାର୍କ୍ ଭଲ ଅଛି ବୋଲି ଭାବୁଛି ଭଲ ଅଛି ବୋଲି ଜଣାପଡ଼ୁଛି ସେ ତାଙ୍କ ସହିତ କଥା ହୋଇନି କଥା ହେବାକୁ ପଡ଼ିବ ତାଙ୍କ ସାହୁ ସାର୍ଙ୍କର କେମିତି କ'ଣ ରହିଛି ତାଙ୍କ ପିଲାଙ୍କର ମାର୍କ୍ ଆପଣ ଭଲ ମାର୍କ୍ ଆପଣଙ୍କର ବି ଅଛି ପିଲାଙ୍କର ଆଜ୍ଞା ତ ମୁଁ ଆପଣଙ୍କର ମୁଁ କ୍ଲାସ୍ଟା ଭଲ ଚାଲିଛି ନାଇଁ ଆପଣଙ୍କର କ୍ଲାସ୍ଟା ଆପଣ ଟିକିଏ ଆପଣ ଟିକିଏ ମୋର ଯେଉଁ ୟୁନିଟ୍ ଯେଉଁ ପିଲାମାନେ ସବୁ ଦେଉଛନ୍ତି ଯିଏ ଯିଏ ସବୁ ମାନେ କମ୍ ମାର୍କ୍ ରଖିଛନ୍ତି ଆପଣଙ୍କର ଯଦି କୌଣସି ହେଲ୍ପ ଦରକାର ହୁଏ ବୁଝିପାରିଲେ କି ଆପଣଙ୍କର ଯଦି କୌଣସି ମଧ୍ୟରୁ କୌଣସି ହେଲ୍ପ ଦରକାର ହୁଏ ତା'ହେଲେ ମୁଁ ଆପଣଙ୍କୁ ନିଶ୍ଚୟ ଜଣାଇବି ଆପଣ ଟିକିଏ ମୋତେ ହେଲ୍ପ କରିବାକୁ ଚେଷ୍ଟାକରିବେ ଠିକ୍ ଅଛି ଠିକ୍ ଅଛି ମ୍ୟାଡ଼ାମ୍ ଆଜ୍ଞା ତ ଆପଣଙ୍କୁ ମୁଁ ତାଙ୍କ ସହିତ କଥା ହୋଇଯାଉଛି ବୁଝିପାରିଲେ ନା ତାଙ୍କ ସହିତ କଥା ହୋଇଯାଉଛି ଯଦି ହୁଏ ତା'ହେଲେ କରାଇବେ ଆଉ ଆପଣ କ୍ଲାସ୍ ତାଙ୍କର ନେବେ ଆଉ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ାମ୍